ମୁଖ୍ୟତଃ ଆମେମାନେ ଖୁବ୍ ଚାଷ୍ କରୁସୁଁ ଆରୁ ଚାଷ୍ କଲା ଟାଇମ୍ରେ ବି ବହୁତ କଥା ସୁନ୍ ଆମେମାନେ ଯେନ୍ମାନେ ଚାଷ କରୁଥି ସୁନ୍ ଆଉ ଆମେମାନେ ଯେତେବେଲେ ଚାଷ କରିଥିସୁ ବହୁତ କଥା ହେଇ ହେଇ ଚାଷ୍ କରସୁଁ ଯାହାଫଲରେ କି ଆମେ କେତେବେଲେ ଚାଷ କରି ଦେସୁଁ ଆମେ ବି ଶୁଣି ପାଉଁ ଆଉ ଚାଷ୍ କଲେ ବହୁତ ଭଲ ଲାଗସି ଦେହେଟା ଟିକେ ଭଲ୍ ଲାଗସି ଚଲାବୁଲା କଲେ ଭଲ୍ ଲାଗସି ଆଉ ଚାଷ୍ କଲେ ଚାଷ କଲା ଟାଇମ୍ରେ କେତେବେଲେ ଚାଷ କରଦିସୁଁ ଆମେ ବି ସର୍ ନେଇ ପୁଁ ଗୀତ ଗାଇବି ଗାଇବି ଚାଷ କରୁସୁଁ ଆମେମାନେ ଆଉ ଆମ ଆମ ଚାଷ କରିବା ସମୟରେ ଏବେ ମଧ୍ୟ ଲୋକମାନେ ଗୀତ ଗାଇ ଗାଇ ଚାଷ କରୁଛନ୍ତି ଆଉ ଲୋକମାନେ ଗୀତ ଗାଇ ଗାଇ ଚାଷ କରବାରେ ବି ବହୁତ ଭଲ ପାଇସନ୍